ମୁଁ ସପ୍ତାହଟିଏ ତଳେ ଡ୍ରେସ ଗୋଟେ କିଣିଥିଲି କିନ୍ତୁ ସେଇ ଡ୍ରେସଟା ଦେଖିବାକୁ ବହୁତ ଭଲ ଥିଲା ଦେଖିବାକୁ ତ ବହୁତ ଲାଇଟଫୁଲ ଲାଗେ କିନ୍ତୁ ସପ୍ତାହଟିଏ ବି ଗଲାନାହିଁ ସେ ଡ୍ରେସ ପୁରା ଖତ ହୋଇଗଲା ତା'ର କୌଣସି ବି ମାନେ ଥରେ ଧୋଇଲା ମାତ୍ରେ ତା'ର କଲର ଫେଡ଼ ହୋଇଗଲା କଣ ଦେଖିବାକୁ ଭଲ ଲାଗେ କିନ୍ତୁ ସେ'ଟା କଲର କଲର ଫେଲ ହୋଇକି କୌଣସି ବି ଠିକ ଲାଗିଲାନି ଡ୍ରେସଟା ପୁରା ଖରାପ ପଡ଼ିଲା ଆଉ ଏମିତି କପଡ଼ା ଗୁଡ଼ାକ ଆଣିଲେ କିଛି ଭଲ ପଡ଼େନାହିଁ ଆଉ ଏଗୁଡ଼ାକ ଆଣିଲେ ବି କ'ଣ ହେବ କିଛି ଭେଲ୍ୟୁ ନାହିଁ ଦୁଇ ଦିନ ପିନ୍ଧିବ ଚାରି ଦିନ ବେଳକୁ ନଥିବ ସେମିତି ଏମିତି କପଡ଼ା ଗୁଡ଼ାକ ମୁଁ ବହୁତ ଖରାପରେ ପଡ଼ିଗଲି ସେ କପଡ଼ା ଆଣିକି ଦେଖିବାକୁ ଭଲ ଲାଗିଲା ମାନେ ଦେଖିଲା ମାତ୍ରେ ଏ ଡ୍ରେସଟା ନେଇଯିବା ପାଇଁ ଇଛା ହେଲା କିନ୍ତୁ ନେଇକି ଥରେ ଦୁଇ ଥର ଧୋଇଲା ଧୋଇଲା ମାତ୍ରେ ତା'ର ଆଉ କୌଣସି ବି କଲର ରହିଲାନାହିଁ ପୁରା ଖରାପ ହୋଇଗଲା ଆଉ ସମସ୍ତେ କହିଲେ ଏଇଟା କଣ ଡ୍ରେସ ଆଣିଛୁ ନା କ'ଣ ଆଣିଛୁ ଏଇଟା କିଛି ବି ଭଲ ନାହିଁ ଆଉ ଏମିତି କପଡ଼ା କେଉଁଠାରୁ ଆଣିଲୁ ଆଉ ଗତଥର ଆଣିଥିଲୁ ଭଲ ଥିଲା ଏଥର କାହିଁକି ଖରାପ ରହିଲା ଏମିତି କପଡ଼ା ଆଣିବା ଦରକାର ନାହିଁ ଏମିତି କପଡ଼ା ଦେଖିକି ଆଣିବୁ ନା ନ ଦେଖିକି ଆଣୁଛୁ ନା କ'ଣ ଏମିତି ସବୁ କହୁଛନ୍ତି ସେ କପଡ଼ା କିଛି ଭଲ ନାହିଁ